ହ୍ୟାଲୋ ସ୍ଵିଟି ଭଲ ଅଛୁ କେତେ ଦିନ ଦେଖା ସାକ୍ଷତ ନାଇଁ ଭଲ ଅଛୁ ତ ହଁ କହୁଥିଲ କି ବହୁତ ଦିନ ହେଲା ଘର ଲୋକ ସହିତ ବୁଲିବାକୁ କେଉଁଠି ଯାଇନି ବୁଝିଲୁ ଘର ଲୋକ କହୁଥିଲେ ପୁରୀ କଟକ ସିଆଡ଼େ ବୁଲିବାକୁ ଯିବେ ମନ୍ଦିର ଟିକେ ଯିବାର ଥିଲା ହେଲେ ଗାଡ଼ିଗୁଡ଼ି କେଉଁଠି ଭଡ଼ା ମଳିବ ଉବର୍ କ୍ୟାବ୍ରେ ବିଷୟରେ ତ ତୁ ଭଲ ଭାବରେ ଜାଣିଛୁ ହେଲେ କ'ଣ ଟିକେ କଥା ହେଇ ଦେବୁ ଯଦି କଥା ହେଇଦବ ବୋଲେ ଟିକେ ଫୋନ୍ କରିକିନା ମୋତେ ଜଣା କେତେ କେତେ ନେଇଥିବ ଆଠ ହଜାର ଦଶ ହଜାର ଏତେ କହିଲେ ତୁ ଟିକେ କମ୍ କରିବାକୁ କହ ଘରଲୋକ ସହିତ ଫ୍ୟାମିଲି ସହିତ ଯିବୁ ଦୁଇ ଦିନ ଟିକେ ଲାଗିବ ଅଠର ତାରିଖରେ ଯାଇପାରି ପାରେ ବୁଝିଲୁ ହେଲେ ତୁ ଯିବୁ କି ତୁ ଗଲେ ବି ଭଲ ହେବ ବୁଝିଲୁ ବହୁତ ଦିନ ଏକା ସହିତ କେଉଁଠି ଯାଇନୁ ତାହେଲେ ବୁଲିକି ଆସିବା ହେଲେ ତୁ ଟିକେ ସେଇ ଉବର୍ କ୍ୟାବ୍ ବାଲା ସହିତ କଥା ହେଇକି ଦେଖେ ବୁଝେ ବୁଝିଲେ ଭଲ ହେବ ବୁଝିଲୁ ହେଲେ ଭଡ଼ାଭୁଡ଼ି ବି ମୁଁ ଦେଇଦେବି ଖାଲି ଯିବା ଆସିବା ସାଙ୍ଗ ହୋଇକିନା ଭଲ ଲାଗିବ ବୁଝିଲୁ ହେଲେ ରେଟ୍ ବିଷୟଟିକୁ ଟିକେ ଜାଣେ ହେଲା ଅଠର ତାରିଖରେ ଯିବା ହେଲେ ଫ୍ୟାମିଲି ସହିତ ଭଲ ହେବ ସକାଳ ସକାଳେ ବାହାରିବା ହେଲା ସକାଳୁ ସକାଳୁ ଗରମ ଦିନ ତ ବହୁତ ଖରା ହେଲେ କଥା ଏଇଟା ରହିଲା ହାଁ ତୁ ଯିବୁ ମାତ୍ର ଗଲେ ଭଲ ହେବ ରଖୁଛି ମୁଁ ହାଁ